ହଁ ଭାଇ ଫୁଲ ଦୋକାନୀ କହୁଥିଲେ କି ଭାଇ ଆମର ଗୋଟିଏ ବାହାଘର କାମ ଥିଲା ଫୁଲ ଦରକାର ଫୁ ମାନେ ଗେଟ୍ ପାଇଁ ଗେଟ୍ରେ ଆଜ୍ଞା ଆମର ନିମାପଡ଼ାରୁ କହୁଥିଲି ଆଉ ଆମର ଆମର ଇଏ ଗୋଲାପ ଫୁଲ ଗେଣ୍ଡୁ ଫୁଲ ଚମ୍ପା ମଲ୍ଲି ମାଳତୀ ଆଉ ଦରକାର ଆର

ସାର୍ ଆଉ କ'ଣ ଅଲଗା ଫୁଲ ଅଛି ଗୋଲାପର ଫୁଣି ଆଉ ଅଲଗା କଲର କ'ଣ ଅଛି ନା ଖାଲି ସେଇୟା ଆମ ସାର୍ ଆମର୍ କେତେ କ'ଣ ସାର୍ ଆସିବ କେ ଜି ତାର ଟିକିଏ କମ୍ ଟିକିଏ କରନ୍ତୁ

ସାର୍ ଆପଣ ପିଲା ପଠେଇବେ ନା ଆମେ ଫୁଣି ପିଲା କ'ଣ ଯୋଗାଡ଼ କରି କରିବୁ

ଆଜ୍ଞା ଆଜ୍ଞା

ଆଜ୍ଞା ଠିକ୍ ଅଛି

ରେଟ୍ ଟିକିଏ ଫାଇନାଲ୍ କରନ୍ତୁ ଆଗକୁ ଫୁଣି ଆହୁରି କାମ ଅଛି ଭାଇ ବାହାଘର ହେଉଛି ଫୁଣି ପଛରେ ହୁଁ ସାର୍ ଆମର ମାନେ ଟିକିଏ ମାନେ ନଗଦ ଫୁଲ ଦରକାର

ଦେଖିଆକୁ ଯେମିତି ପୁରା ମାନେ ଭଲ ଲାଗିବ ଦେଖିଲେ ଯେମିତି ଲୋକ ଡିଜାଇନ୍ ସବୁ ହ୍ୱାଟ୍ସଅପ୍ ନମ୍ବରରେ ମୋତେ ଛାଡ଼ିଦେବେ ମୁଁ ଦେଖିକି ଚଏସ୍ କରିକି କହିବି ଆଉ

ଆଜ୍ଞା ଠିକ୍ ଅଛି

ଆଜ୍ଞା ଆଜ୍ଞା ଆଜ୍ଞା ମୁଁ ଛାଡ଼ିଦେଉଛି ମୁଁ ଆଡଭାନ୍ସ୍ ଛାଡ଼ିଦେଉଛି ଲାଷ୍ଟକୁ ଦେବି ଆଉ